ଆମ ଗ୍ରାମରେ ଏବେବି ସୁଦ୍ଧା ଅନ୍ଧବିଶ୍ଵାସ କଥା ଏବେବି ସୁଦ୍ଧା ଲୋକମାନେ ବିଶ୍ୱାସ କରୁଛନ୍ତି କାହିଁକିନା ଯଦି ଗୋଟେ ପିଲାକୁ ଜର ହେଉଛି ସାଙ୍ଗେ ସାଙ୍ଗେ ସେ ଗୁଣିଆ ପାଖକୁ ନେଇ ଲୁହା ଚେଙ୍କ ଦେଉଛନ୍ତି ଲୁହା ଚେଙ୍କ ଦେବା କଣ ଠିକ୍ କିନ୍ତୁ ଏବେବି ସୁଦ୍ଧା ଆମ ଗ୍ରାମାଞ୍ଚଳରେ ବିଶ୍ୱାସ କରୁଛନ୍ତି କିନ୍ତୁ ଡକ୍ଟର କହୁଛି କି ସେସବୁ କରିବାଟା ଠିକ୍ ନୁହେଁ ହେଲେ ଆମ ଗ୍ରାମାଞ୍ଚଳରେ ତ ବିଶ୍ୱାସ ହିଁ କରୁଛନ୍ତି ଏବେ ଯଦି ଗୋଟେ ଛୁଆକୁ ଜର ହେଉଛି କି ଦେହ ଥରୁଛି କହୁଛନ୍ତି ନାଇଁ ସିଏ ଡରିଛି ତା ଦେହରେ ଭୁତପ୍ରେତ ଅଛି କିନ୍ତୁ ଏଇଟା ଅନ୍ଧବିଶ୍ଵାସ ଏଟା ବିଶ୍ୱାସ କିନ୍ତୁ କରିବା କଥା ନୁହେଁ ହେଲେ ଆମ ଗ୍ରାମରେ ବିଶ୍ୱାସ କରୁଛନ୍ତି ଯାହାଦ୍ୱାରା କହୁଛନ୍ତି ହେଇ ତେନ୍ତୁଳି ଗଛ ମୂଳେ ଆମର ଅନ୍ୟାନ୍ୟ ଯେଉଁ ମରିଛନ୍ତି ସବୁ ସେଇଠି ଅଛନ୍ତି କିନ୍ତୁ ଯାହାଦ୍ୱାରା ଅନ୍ଧବିଶ୍ଵାସ କିନ୍ତୁ ଆମ ଗ୍ରାମରେ ବହୁତ ଲୋକ ବିଶ୍ୱାସ କରୁଛନ୍ତି କି ନାଇଁ ତେନ୍ତୁଳି ଗଛମୂଳେ ଭୂତ ପ୍ରେତ ଅଛନ୍ତି ଆଉ ଜର ଥଣ୍ଡା ହେଲାନାକେ ଡକ୍ଟର ମେଡ଼ିକାଲକୁ ନେଇକି ଡାକ୍ତର ଚିକିତ୍ସା ନ କରିକି ସେ ଗୁଣିଆ ପାଖକୁ ନେଇକି ଲୁହା ଚେଙ୍କା ଦେଉଛନ୍ତି ଏଇଟା କଣ ଠିକ୍ କିନ୍ତୁ ଏ ଅନ୍ଧବିଶ୍ଵାସ ଟାକୁ ଆମର ବିଶ୍ୱାସ କରିଦେଉଛନ୍ତି